ଜାନୁଆରୀ ଛବିଶ ଦୁଇ ହଜାର ଅଗଷ୍ଟ ପନ୍ଦର ଦୁଇ ହଜାର ଏକ ସେପ୍ଟେମ୍ବର ପାଞ୍ଚ ଦୁଇ ହଜାର ଦୁଇ ଅକ୍ଟୋବର ଦୁଇ ଦୁଇ ହଜାର ତିନି ନଭେମ୍ବର ଚଉଦ ଦୁଇ ହଜାର ଚାରି